ଆମ ରାଜ୍ୟର ବହୁ ବହୁ ବହୁଳ ଜଣବହୁଳ ଅଞ୍ଚଳ ଗୁଡ଼ିକ ହେଉଛି କଟକ ଭୁବନେଶ୍ୱର ଆଉ ନବରଙ୍ଗପୁର ଏହିସବୁ ଜାଗା ଗୁଡ଼ିକ ହେଉଛି ଆମର ଜନବହୁଳ ଜାଗା ଆଉ ସେଇଠିର ଲୋକମାନେ ହେଉଛନ୍ତି ଲୋକମାନେ ବହୁ ପରିମାଣରେ ରହୁଛନ୍ତି ଆଉ ଜନଗହଳି ପୂର୍ଣ୍ଣ ମହାନଗରୀ ହଉଛି ଭୁବନେଶ୍ୱର କଟକ ବଲାଙ୍ଗୀର ଏହିସବୁ ଜାଗାମାନଙ୍କରେ ବହୁପ୍ରକାର ଜନଗଣ ରହୁଛନ୍ତି ଆଉ ଆମର ରବିବାରର ସକାରାତ୍ମକ ହେଉଛନ୍ତି ସେହିଦିନ ସବୁ ବଜାର ସବୁ ସବୁ ବଜାରମାନେ ଖୋଲା ରହୁଛନ୍ତି ଆଉ ବଜାରମାନେ ଖୋଲା ରହିଥିବାରୁ ସମସ୍ତେ ସେଇଠି ଯାଇକି ସପିଂ କରୁଛନ୍ତି ସେଥିପାଇଁ ରବିବାର ଦିନ ସବୁ ସହରମାନଙ୍କରେ ଦୋକାନ ବଜାର ସବୁ ଖୋଲା ରହୁଛି ସେଥିପାଇଁ ଲୋକମାନେ ସକାରାତ୍ମକ ହେଇକି ସେଇଠି ଯାଇକି ସପିଂ କରୁଛନ୍ତି ସେଥିପାଇଁ ସେଥିପାଇଁ ସେ ସେଇ ରବିବାର ଦିନ ସବୁ ଛୁଟି ରହୁଛି ଛୁଟିରେ ଥିଲେ ସମସ୍ତେ ସମସ୍ତେ ସପିଙ୍ଗ କରିବା ପାଇଁ ଯାଉଛନ୍ତି ସେଥିପାଇଁ ସେଥିପାଇଁ ସବୁ ସେହିଦିନ ସକାରାତ୍ମକ ହେଉଛି ଆଉ ସମସ୍ତ ଲୋକମାନେ ଗୋଟେ ସାଙ୍ଗରେ ସପିଂ କରିବାକୁ ପାଉଛନ୍ତି ଦୋକାନ ବଜାର ସବୁ ଖୋଲା ରହୁଛି ସବୁ ସପିଂ କରିବାକୁ ଯାଉଛନ୍ତି ଆଉ ରବିବାର ଦିନ ନ ନକାରାତ୍ମକ ଦିଗ ଗୁଡ଼ିକ ହେଉଛି ଲୋକ ବଜାର ଲୋକମାନେ ବଜାରକୁ ଗଲେ ସବୁ ଭିଡ଼ ଗହଳି ଭିତରେ ସବୁ ଲୋକ ଗୋର ଲୋକମାନଙ୍କ ଗ୍ରହଣ ନିଶ୍ୱାସ ହେଉଛି ଏକ୍ସିଡେଣ୍ଟ ଏଇଟା ସବୁ ହେଉଛି ନକରାତ୍ମକ ନକରାତ୍ମକ ହେଉଛି ଆଉ ଲୋକମାନେ ସମସ୍ତେ ବଜାରକୁ ଯାଉଛନ୍ତି ଗୋଟେ ସାଙ୍ଗରେ ସେଇଦିନ ରବିବାର ଦିନ ଛୁଟି ଥିବାରୁ ସବୁ ଲୋକମାନେ ସପିଂ କରିବାକୁ ଯାଉଛନ୍ତି ଆଉ ପୁଣି ପରିବା ବଜାର କରିବାକୁ ଗଲେ ସବୁ ଲୋକ ଗୋଟେ ସମୟରେ ଗଲେ ସେଇଠି ଭିଡ଼ ହେଉଛି ସେଥିପାଇଁ ବହୁପ୍ରକାର ଏକ୍ସିଡେଣ୍ଟ ହେଉଛନ୍ତି ଲୋକମାନେ ମରୁଛନ୍ତି ଆହୁରି କେତେ ଲୋକର ଭିଡ଼ ମଝିରେ ଅଣନିଶ୍ୱାସ ହେଉଛି ସେଥିପାଇଁ ନକାରାତ୍ମକ ରବିବାର ଦିନ ସକାରରାତ୍ମକ ବି ବହୁ ପରିମାଣରେ ହେଉଛି ଆଉ ନକରାତ୍ମକ ବି ବହୁ ପରିମାଣରେ ହେଉଛି ସେଥିପାଇଁ ଲୋକମାନେ ସମସ୍ତେ ରବିବାର ଦିନ ବଜାରକୁ ଯାଆନ୍ତି ଆଉ ବହୁ ବହୁ ଜଣ ଭଲ ଅଞ୍ଚଳ ଗୁଡ଼ିକଉ ଅଞ୍ଚଳ ଗୁଡ଼ିକରେ ରହିବାର ଦିନ ବେଶି ପରିମାଣରେ ଲୋକ ଗହଳି ହେଉଛନ୍ତି ସେଥିପାଇଁ ଏକ୍ସିଡେଣ୍ଟ ହେଉଛି ଲୋକମାନେ ବହୁତ ମରୁଛନ୍ତି ଲୋକମାନଙ୍କର ଅଣନିଶ୍ୱାସୀ ହେଉଛନ୍ତି ଭିଡ଼ ମଝିରେ ଗଲେ ସେଇଟା ବି ନକରାତ୍ମକ